ଆମ ଯାଜପୁରରେ ବହୁତ ଗୁଡ଼ିଏ ମନୋରଞ୍ଜନ କାର୍ଯ୍ୟକଳାପ ଅଛି କି ତିନି ଚାରୋଟି ଅଛି ଫିଲ୍ମ ହଲ୍ ଅଛି ଆଉ ଯାତ୍ରା ବି ପଡ଼େ ମଝିରେ ମଝିରେ କୌଣସି ପର୍ବକୁ ନେଇକି ଯାତ୍ରା ହୁଏ ଯେଉଁଟା କି ଓଡ଼ିଆରେ ନାଟ କୁହାଯାଏ ତାକୁ ସେଇଟା ବି ହୁଏ ବି ବହୁତ ମେଲୋଡ଼ି ହୁଏ କି ଯେଉଁ ପର୍ବପର୍ବାଣି ପଡ଼େ ସେ ପର୍ବପର୍ବାଣିରେ ବାହାରୁ ସବୁ ଯେଉଁ ଗାୟକମାନେ ଆସନ୍ତି ଆ ସେମାନେ ଗୀତ ଗାଆନ୍ତି ସେତିକିବେଳେ ଯାଇକି ଆମେ ଯେଉଁ ସେଥିରେ ମନୋରଞ୍ଜନ କରୁ ତାପରେ ସପିଙ୍ଗ ମଲ୍ ବି ବହୁତ ଗୁଡ଼ିଏ ଅଛି ଯେଉଁ ସପିଙ୍ଗ ମଲ୍ରେ ଆମେ ଯାଉ ଲୁଗାପଟା ଭଲମନ୍ଦ ସବୁ ଜିନିଷ କିଣିବା ପାଇଁ ସେଇଠି ବି ଆମର କିଛି ମନ ଖୁସି ହୋଇଯାଏ ତା'ପରେ ଅଛି ପାର୍କ ଆମ ଯାଜପୁରରେ ଗୋଟେ ପାର୍କ ଅଛି ଯେଉଁ ପାର୍କ କି ତା ନାଁ ହେଉଛି କୁସୁମା ସେଠି ଯେଉଁ ଗୋଟେ ଛୋଟିଆ ପୋଖରୀ ଅଛି ବୋଟିଂର ସୁବିଧା ଅଛି ସେଠିକି ଗଲେ ବଢ଼ିଆ ଲାଗେ ଖୁସି ଲାଗେ ସୁନ୍ଦର ହେଇଛି ପାର୍କ ଫୁଲଗଛ ଲାଗିଛି ବହୁତ ପ୍ରକାରର ଗଛ ଲାଗିଛି ଯାହାକୁ ଦେଖିଲେ ମନ ବହୁତ ଖୁସି ହୋଇଯାଉଛି ସେ ବି ମାନେ ଖୁସି ଲାଗେ ଦେଖିବା ପାଇଁ ଆଉ ପାଲା ବି ହୁଏ ଆଜିକାଲିର ପାଲା ଲୋକ ଦେଖନ୍ତି କି ନାହିଁ କିନ୍ତୁ ଆମେମାନେ ସେସବୁକୁ ହେଉଛି ଆମେ ସବୁ ତାକୁ ଦେଖୁଛୁ ଖୁସି ବି ଲାଗୁଛି ଏମିତି ବହୁତ ଗୁଡ଼ିଏ ସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ଆମ ଯାଜପୁରରେ ଅଛି